ପାଞ୍ଚଲକ୍ଷ ତିରିଶ ହଜାର ପାଞ୍ଚ ବାଇଶ ଚାରି ଲକ୍ଷ କୋଡ଼ିଏ ହଜାର ଦୁଇଶହ ଦୁଇ ଲକ୍ଷ ପଚାଶ ହଜାର ପାଞ୍ଚ ଏକ ଲକ୍ଷ ଅଶି ହଜାର ଦୁଇଶହ କୋଡ଼ିଏ ତିନି ଲକ୍ଷ ଚାଳିଶ ହଜାର ଦୁଇ ଶହ ପଚାଶ